ଚାଷ ବିଷୟରେ ଏ ଓଡ଼ିଶା ଚ୍ୟାନେଲରେ ଦେଉଛି କୁକୁଡ଼ା ଚାଷଟି କେମିତି କରିବା ତା' ବିଷୟରେ ଟୋଟାଲ ଦେଉଛି କୁକୁଡ଼ା ଚାଷ ସମ୍ବନ୍ଧୀୟ କିଛି ସାରଣ ନିୟମ ଓ ଆଇନ୍ ରହିଛି ଯେମିତି ଯେଉଁଠି ଲୋକ ବସବାସ କରି ରହୁଥିବେ ସେଠାରେ କରାହେବନାହିଁ ଯେଉଁଠିକି ରାସ୍ତା ଥିବ ସେଠାରେ ଯାଇହେବ ଯେତେବେଳେ ପ୍ରଥମେ କୁକୁଡ଼ା ଚାଷ କରିବା ସେତେବେଳେ ପ୍ରଥମେ କମ୍ପାନୀ ସହ ଯୋଗାଯୋଗ କରିବା ତା'ପରେ ଯାଇ ତା'ର ପରାମର୍ଶ ନେବା ଘର କେମିତି ହେବ କେତେ ସ୍କୋୟାର ଫୁଟ୍ ହେବ ବୁଝାବୁଝି କରିବା ତା'ପରେ ସେମାନେ କୁକୁଡ଼ା ଚିଆଁ ଦିଅନ୍ତି କୁକୁଡ଼ା ଚିଆଁମାନଙ୍କୁ ତିନିଦିନ ବର୍ଡ଼ର ଭିତରେ ଲାଇଟ ଦେଇ ପେପର ଉପରେ ରଖାଯାଏ ସେଇଠି ଷ୍ଟାଣ୍ଡ ଦିଆହୁଏ ସେଥିରୁ ଖାଦ୍ୟ ଖାଆନ୍ତି ପାଣି ପିଅନ୍ତି ଆଉ ତା'ର ସବୁ ଖାଦ୍ୟ ଦାନା କମ୍ପାନୀ ଦେଇଥାଏ ତା' ପରେ କୁକୁଡ଼ାକୁ ପଇଁତିରିଶ ଦିନରେ କମ୍ପାନୀ ନେଇଥାଏ